ହ୍ୟାଲୋ ଶିବପ୍ରସାଦ ଆ ତୁମେ କାଳେ ସେଠି ଗୋଟେ ପୁଣି ଗୋଟେ ଖୋଲିଛ କୁଆଡ଼େ ପୁଣି ଇଏ ଦହିବରା କାଳେ ଭଲ ଦହିବରା ଦେଉଛ ଲୋକ ଆସିକି କହୁଛନ୍ତି

ହଉ କାଲି ଖୋଲିଲେ ଆଉ ତାକୁ ତାହେଲେ ପଠେଇନେ ପ୍ୟାକିଙ୍ଗ୍ କରିକି ଭଲ ଦହିବରା ଶହେ ପ୍ଳେଟ୍ ଦେବନା

ହଉ ଦେଖିବା ଆଉ କାଲି ଆଡ଼କୁ ଇଏ କରିବେ ତୁମର ତ ସବୁଆଡ଼େ କଣ ଖ୍ୟାତ ବେଶି ଆଉ ଯୁଆଡ଼େ ଦେଖିଲାବେଳକୁ ଏଣେ ଇଏ ପଇଲା ସିଏ ଆ ସେଠି ଆଉ କଣ କରିବା କାଲି ପଠେଇବା ଶହେ ପ୍ଳେଟ୍ ଖଣ୍ଡେ ଦରକାର ଏଠି ଆସୁଛନ୍ତି ନୂଆଁ ଲୋକ ଆଉ ପ୍ୟାମେଣ୍ଟ୍ ସାଙ୍ଗେସାଙ୍ଗେ କଣ କଣ ଆଁ ନା ମ କ୍ୟାସ୍ ଦେଇଦେବୁ ଫୋନ୍ ପେରେ କାଇଁ ଇଏ କରିବୁ ହଁ ଆମେ ପଇସା ଦେଇଦେବୁ ଆଉ ଜିନିଷ କିନ୍ତୁ ଭଲ ସେ ଲୋକ ବାହାର ଲୋକ ଆସିବେ ତ ଆଉ ପୁଣି ସିଏ କହିବେ କେଉଁଠୁ ଆଣିଛ ଖଟାମିଠା ଏମିତି ସେମିତି ବାଛୁଥିବେ ଯାହା ଏ ମୁଁ ଟିକିଏ ଇଏ କରି ଯାଇନି ମୁଁ ନିଜେ ଯାଇପାରୁନି ଏଣେତେଣେ ବ୍ୟସ୍ତ ଭିତରେ ଟିକିଏ ରହିଛି ବୋଲି ଏ ନହେଲେ ମୁଁ ପରା ଗପନ୍ତି ବହୁତ ଇଏ କରି ନିଜେ ଯାଇକି ସବୁ ଧରି ଆସେ ମୁଁ ଓଡ଼ିଶା ବୁଲିଲା ଲୋକ ପରା ମୁଁ ବାହାରଟା ବାହାରକୁ ଯାଉଛି ଆଉ କଣ ମ ଆଉ ତାହେଲେ ପଠେଇମି ଲୋକ କାଲି ଯେତିକି ସମୟରେ ମୁଁ ତାକୁ ଏଠି ଇଏ କରିବି ପଇସା ବି ମୁଁ ଯିମି ସାଙ୍ଗରେ ବି ସୁଦ୍ଧା ହଁ ହଁ ଅଁ ଅଛି ଆଉ ତାହେଲେ ଆଉ କଣ କହିବାର କଣ ଅଛି

ନା ନା ଯେମିତି କହୁଛନ୍ତି ଭଲ ଏତେ ଲୋକ ସୁଦୁ ଇଏକି ସେ ରାଗ ମିଶା ତାକୁ ଟିକିଏ ଯେମିତି ଭଲ ଦହି ପହି ଦେଇକି ଯେମିତି ଭଲ ଲାଗିବ ସେଇଭଳିଆ ସିଏନା ସିଏ କହିଲେବୋଲି ମୁଁ ଫୋନ୍ କଲିନା ହଁ ହଁ ହଉ ଆଉ କଣ କହିବାର ଅଛି ନା